ନମସ୍କାର ହଁ ହଁ ମୁଁ ବହୁତ ଦିନ ପରେ ଦେଖାହେଲି ତୁମ ସାଙ୍ଗରେ ରାସ୍ତା ହଁ ରାସ୍ତା ବିଷୟରେ କଥା ହେବା କେମିତି କେଉଁଠି ଟଙ୍କା ଆଣିବା ସେ ବିଷୟରେ କଥବାର୍ତ୍ତା ହେବା ଏସ୍ ଏଚ୍ ଜି ଗ୍ରୁପ୍ ପାଖରୁ ଟଙ୍କା ଆଣି ରାସ୍ତା କାମ କରିବା ହଁ ହଁ ସେ ବିଷୟରେ ଆମେ କଥାହେବା ଆଉ ଆମେ ତ ବର୍ଷା ଦିନେ ରାସ୍ତାରେ ଯିବା ଆସିବା ପାଇଁ ବହୁତ ଅସୁବିଧା ହେଉଛି ତେଣୁକରି ରାସ୍ତା ଶୀଘ୍ର ହେବା ଦରକାର ଆଉ ରାସ୍ତା ବର୍ଷା ଦେଲା ପରେ କାଦୁଅ ହୋଇଯାଉଛି ପିଲା ଆମ ଛୁଆ ସ୍କୁଲ୍ ଯାଇପାରୁନାହାନ୍ତି ଗାଁର ତ ଅଧା ରାସ୍ତା ରାସ୍ତା ବନାହୋଇଛି ଆମ ସାହିରେ ତ ରାସ୍ତା ବନାହୋଇନି ଆମେ ସେ ରାସ୍ତାଟାକୁ ଭଲରେ ବନେଇବା ତା'ପରେ ଆମେ ଯିବା ଆସିବା ଭଲରେ କରିପାରିବା ତେଣୁ ଯାହା ହେବ ଏବେ ଆମେ କରିକି ଦେଖାଇବୁ ଆଉ ଇଲେକ୍ସନ୍ ଟାଇମ୍ରେ ସେମାନେ ଖାଲି ଭୋଟ୍ ନେବା ପାଇଁ ଦୁନିଆ କଥା କହିକି ଆମକୁ ଇଏ କରିଦେବେ ତା'ପରେ ଭୋଟ୍ ସରିଲା ପରେ କାହାର ଆଉ ଦେଖା ନାହିଁ ଆମେ ଆଉ କାହା ଉପରେ ନିର୍ଭର ନ କରିକି ଆମେ ଏବେ ନିଜେ ନିଜ ଗୋଡ଼ରେ ଛିଡା ହେବା ପାଇଁ ଚେଷ୍ଟା କରିବୁ ଆଉ ଆମେ ଗାଁ ଲୋକଙ୍କୁ ଏକ୍ଜୁଟ୍ କରିକି ଗ୍ରାମବାସୀମାନେ କରିକି ଦେଖାଇବୁ ଆପଣ ଟିକିଏ ସମୟ ଦିଅନ୍ତୁ ହଁ ହଁ ନିହାତି ଭାବରେ ସମୟ ଦେବି ମୁଁ ତ ଏବେ ଘରେ ଅଛି କିଛି କାମ ନାହିଁ ମୁଁ ସେ କଥା ବୁଝିବି ବାସ୍ ରାସ୍ତା କାମ ହେବା ପର୍ଯ୍ୟନ୍ତ ମୁଁ ଘରେ ରହିବି ଗାଁରେ ରାସ୍ତା କରିବି ନେତାମାନେ ତ କେତେ ବଡ଼ ବଡ଼ କଥା କହି କରୁନାହାନ୍ତି ଶେଷରେ ଆମେ ହିଁ ରାସ୍ତା ତିଆରି କରିବା ଆମର ଯେତେ ଜଣ ମେମ୍ବର୍ ଅଛନ୍ତି ଆମେ ସମସ୍ତେ ସହଯୋଗରେ ଗାଁ ଲୋକଙ୍କ ସହଯୋଗରେ ରାସ୍ତା ତିଆରି କରିବା ତୁମେ ତୁମ ଗ୍ରୁପ୍ରୁ ଯେତେ ଜଣ ଅଛ ତାଙ୍କ ସହିତ କଥା ହୋଇକି ଟଙ୍କା ସହୋଯୋଗ କର ହଁ ହଁ ସେ ବିଷୟରେ ତ ମୁଁ ସମସ୍ତଙ୍କ ସହ କଥା ହେବି ଆଜି କଥାହେବି ତା'ପରେ ଯାହା ହେବ ପଇସା ତାକୁ ଆଣିକି ମୁଁ ସରପଞ୍ଚଙ୍କ ସହିତ ବି କଥା ହେଇକି ସେ ବି କିଛି ସାହାଯ୍ୟ କରିବେ ଆଉ ତୁମର ଯଦି ବି କିଏ ଚିହ୍ନା ପରିଚୟ ଅଛନ୍ତି ତୁମେ ବି ତାଙ୍କ ସହିତ କଥା ହୁଅ ତା'ପରେ ସେମାନେ ଯାହା ହଉ ଠିକ୍ ଅଛି ମୋର ବି ଜଣେ ଚିହ୍ନା ଲୋକ ଅଛନ୍ତି ତାଙ୍କ ସହିତ କଥା ହୋଇକି ତୁମ ପାଖକୁ ଫୋନ୍ କରିବି ଠିକ୍ ଅଛି ଠିକ୍ ଅଛି ଆମେ ତା'ହେଲେ ରାସ୍ତା ବନାଇବା ଠିକ୍ ଅଛି